ହଁ କହ କ'ଣ କହୁଛୁ ଯିବୁ କି ଆସୁନୁ ଯିବା ହଁ ମୁଁ ଫିକ୍ସ ରେଟ୍ରେ ଆଣୁଛି ଜିନିଷ ତୁ ବି ଦୋକାନ ହଉ ତା'ହେଲେ ଯିବୁ ଆଉ କୋଉଦିନ ଦେଖିକି ଆସିବୁ ତୁ କେବେ ତୋର ଫ୍ରି ଅଛୁ ସେଇଦିନ ଆସିବୁ ମୋ ସାଙ୍ଗରେ ପଳେଇବୁ ନେଇକି ଆସିବୁ ହାରି ତୋର ଜିନିଷ ଆଉ

ଶସ୍ତା ଶସ୍ତା ଏଠି ମାନେ ଏଠି ଯୋଉଟା ପାଞ୍ଚ ଟଙ୍କା ଜିନିଷ ସେଠି ହେଟା ଅଢ଼େଇ ଟଙ୍କା ତିନି ଟଙ୍କାରେ ମିଳିବ ବି ମାନେ ଫିଫ୍ଟି ପର୍ସେଣ୍ଟ୍ ଡିସକାଉଣ୍ଟ୍ର ବି ମିଳିବ ଜିନିଷ ଭଲ ଜିନିଷ ମିଳିବ ହେଲା ମୁଁ ସେଇଥିପାଇଁ ତ ସବୁବେଳେ ପ୍ରାୟ ଟାଇମ୍ ବି ଯାଇକି ନେଇକି ଆସିଥିଲି କଲିକତାରୁ ସବୁ ଜିନିଷରେ ପାଉଡ଼ର୍ ହେଉ କ୍ରିମ୍ ହେଉ ଯେକୌଣସି ଜିନିଷ ଯଦି ଡର୍ଜନ୍ ଧରି ଆଣିବ ସବୁ ଜିନିଷ ଶସ୍ତା ଯିବୁ ଯଦି ଆଣିବୁ ତୋ ଦୋକାନରେ ତୁ ବିକ୍ରି କରିବୁ ମୋ ଦୋକାନରେ ମୁଁ ବିକ୍ରି କରିବି ଯୋଉଦିନ କହିବି ସେଇଦିନ ଯିବୁ ଆଉ ମୋର ଏ ତ ପ୍ରାୟତଃ ମୁଁ ଆଠ ଦଶ ଦିନେ ଥରେ ଲେଖା ଯାଉଛି ସେତେ ଯିବୁ ଯୋଉଦିନ କହିବୁ ତତେ କହିବି ଫୋନ୍ କରିବି ଆସିବୁ କ'ଣ କହୁଛୁ ହଉ ହଉ ହଉ ରଖୁଛି ତାହେଲେ ନା ଆଉ କ'ଣ କହିବୁ